ହଁ ମୁଁ ଦଶରୁ ଦଶଲକ୍ଷ ପର୍ଯ୍ୟନ୍ତ ପାଞ୍ଚୋଟି ସଂଖ୍ୟା କହିପାରିବି ଦଶହଜାର ଶହେ ବାର ଆଠଲକ୍ଷ ଷାଠିଏ ହଜାର ପାଞ୍ଚଶହ ବାର ଏଗାରଶହ ଅଶି ଅଠରହଜାର ଚାରିଶହ କୋଡ଼ିଏ ଅଠର